ହଁ ଆମ ଅଞ୍ଚଳରେ ବିଦ୍ୟାଳୟ ଗୁଡ଼ିକରେ ଇତିହାସ ପଢ଼ାଯାଉଛି ହଁ ବର୍ଣ୍ଣନା କରାଯାଉଥିବା ଇତିହାସ ଠାରୁ ପଡ଼ିବାପଢ଼ା ଯାଉଥିବା ଇତିହାସ କଷ୍ଟକର କିନ୍ତୁ ଇତିହାସରେ ବର୍ଣ୍ଣନା କରାଯାଇଥିବା ଇତିହାସଠାରୁ ପଢ଼ିବା ବହିରେ ଲେଖା ଯାଇଥିବା ଇତିହାସ ସହଜ କାରଣ ବର୍ଣ୍ଣନା ହୋଇଥିବା ଇତିହାସରେ ଯେମିତି କି ରାଜା କେଉଁଠି ରାଜା ହେଲେ କେବେ ତାଙ୍କର ଜନ୍ମ ହେଲା କେବେ ସେ ଶାସନ କରୁଥିଲେ କେବେ ସେ ଯୁଦ୍ଧ ଡାକରା ଦେଇଥିଲେ ଏମିତି କି ବର୍ଣ୍ଣନାରେ ବହୁତ କଥା ଲେଖାଯାଇଥାଏ କିନ୍ତୁ ବହିରେ ପଢ଼ିଥିବା ଇଏ ମାନେ କମରେ କେଉଁଠି ରାଜା ହୋଇଥିଲେ କେବେ କେଉଁ ମସିହାରେ ଯୁଦ୍ଧ ହୋଇଥିଲା କେବେ ମାନେ ଶାସନ କାର୍ଯ୍ୟ ଜାରି ହୋଇଥିଲା ଏସବୁକୁ ପଢ଼ି ପଢ଼ା ବହିରେ ଲେଖାଯାଇଥାଏ ସେଥିପାଇଁ ପିଲାମାନଙ୍କର ପଢ଼ା ପଢ଼ା ପାଠ ଆଉ ପଢ଼ା ଇତିହାସ ବହୁତ ମନେ ରହିଥାଏ ଆଉ ବର୍ଣ୍ଣନାଟା କଷ୍ଟକର ହୋଇଥାଏ ପଢ଼ିବାଟା ପିଲାମାନଙ୍କୁ ସହଜ ହୋଇଥାଏ